ଓଡ଼ିଆ ଭାଷାର ତୁଳନା ଭାରତର ସରକାରୀ ଭାଷା ହିନ୍ଦୀ ସହିତ ତୁଳନା କରାଯାଇଛି କି ଯେ ଆମର ମାତୃଭାଷା ହେଉଛି ଓଡ଼ିଆ ଏବଂ ରାଷ୍ଟ୍ରୀୟ ଭାଷା ହେଉଛି ହିନ୍ଦୀ ଯେଉଁମାନେ ସରକାରୀ ଭାଷା ସହିତ ମାନେ ବାହାରର ଲୋକ ହିନ୍ଦୀ କହିବା ସହ କହୁଛନ୍ତି କିନ୍ତୁ ଆମର ଓଡ଼ିଶା ଭିତରେ ହେ ଓଡ଼ିଆ ଭାଷାକୁ ବ୍ୟବହାର କରୁଛନ୍ତି କିନ୍ତୁ କେତେ ଲୋକ ଅଛନ୍ତି ଯେଉଁ ହିନ୍ଦୀ ଭାଷାକୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ କି କହିପାରନ୍ତି ନାହିଁ ତେଣୁ ଆମେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇ ସବୁଆଡ଼େ ଓଡ଼ିଆ ମଧ୍ୟ କହିବା ଦ୍ଵାରା ସମସ୍ତେ ବୁଝିପାରିବେ ଠିକ୍ ଭାବରେ ଏବଂ ସମସ୍ତେ ବୁଝିକି ସବୁ କିଛି ଜାଣିପାରିବେ